ନୟାଗଡ଼ ଜିଲ୍ଲାରେ ତାପମାତ୍ରା ବହୁତ ଉପରେ ଅବା ସର୍ବାଧିକ ଏଠି ଏମିତି ତାପମାନ ତାପମାନ ଚାଲିଛି ଯେ ସେଠି ଲୋକମାନେ ପ୍ରାଣିଠୁ ନେଇ ଗଛ ଲତା ପଶୁ ପକ୍ଷୀ ବହୁତ ଲୋକମାନେ ହନ୍ତସନ୍ତ ହଉଛନ୍ତି ପୋଖରୀ ଗାଡ଼ିଆରେ ପାଣି ନାହିଁ ମଝିରେ ମଝିରେ ବିଦ୍ୟୁତ ବିଦ୍ୟୁତ ମଧ୍ୟ କଟି ଯାଉଛି ମାନେ ଏମିତି ଗରମ ଭିତରେ ଲୋକ ନା ବାହାରେ ବସିପାରୁଛନ୍ତି ନା ଘରେ ବସି ପାରୁଛନ୍ତି ପ୍ରାୟ ପାଣି ପାଇଁ ବହୁତ ଦୂରକୁ ଯିବାକୁ ପଡ଼ୁଛି ପଶୁ ପକ୍ଷୀ ମାନେ ମଧ୍ୟ ପାଣି ପାଇଁ ହନ୍ତସନ୍ତ ସେମାଙ୍କୁ ମଧ୍ୟ ପାଣି ମିଳି ପାରୁନାହିଁ ସେଥିପାଇଁ କିଛି ନା କିଛି ଉପାୟ ଚିନ୍ତା କରି ପଶୁ ପକ୍ଷୀ ମାନେ ହୁଅନ୍ତୁ କି ପ୍ରାଣୀ ମାନେ ହୁଅନ୍ତୁ ଏମାନଙ୍କୁ ପାଣିର କିଛି ସୁବିଧା ଦେବାକୁ ପଡ଼ିବ